ପରିଦର୍ଶନ କରିବା ପାଇଁ ଆମେ ଦୁତିପଡ଼ା ଯାଉ ଦୁତିପଡ଼ା ସମସ୍ତେ ବି ଯାଆନ୍ତି ମୁଁ ବି ଜଣେ ଜଣେ କେତେବେଳେ ଏକୁଟିଆ ବି ଯାଏ ଯାଇକି ବୁଲାବୁଲି କରିକି ଆସୁ ସେଠି ପାର୍କ ଅଛି ସମୟ କଟାଇବା ପାଇଁ ବି ଭଲ ଲାଗେ ସନ୍ଧ୍ୟା ବେଳକୁ ଗଲେ ବି ଆହୁରି ସୁନ୍ଦର ଲାଗେ ଗଛ ବହୁତ ଗୁଡ଼ାଏ ଲାଗିଛି ଲାଇଟ୍ ଲାଗିଛି ଅସୁବିଧା କିଛି ନାହିଁ ଲୋକମାନେ ସମସ୍ତେ ଯାଉଛନ୍ତି ଯାଇକି ସମସ୍ତେ ବୁଲାବୁଲି କରୁଛନ୍ତି ଫଟୋ ଉଠାଉଛନ୍ତି ଉଠାଇସାରିବା ପରେ ଆସୁଛନ୍ତି ଆଉ ଆମ ଘର ଲୋକ ସମସ୍ତେ ଯାଆନ୍ତି ଆମ ଗାଁ ର ଗାଁ ଲୋକ ଯାଉଛନ୍ତି ଦର୍ଶନ କରିବା ପାଇଁ ଏଥିରୁ ଗୋଟିଏ ଚାରି ପାଞ୍ଚ କିଲୋମିଟର ଅଛି ସେଥିରୁ ବି ବୁଲିକି ଆସନ୍ତି ଆସିକି ସମସ୍ତେ ଭଲ ପାଆନ୍ତି ସେ ଯାଗାକୁ ଦର୍ଶନ କରିବ ପାଇଁ ଅଛି ଭଲ ୟେ ଯାଗା ଦର୍ଶନ ସ୍ଥାନରେ ବି ବହୁତ ଗହଳି ହୁଏ ଗହଳି ରୁହେ ବହୁତ ଭିଡ଼ରେ ଦର୍ଶନ କରିବାକୁ ଯାଆନ୍ତି ଲୋକ କିଛି ଅସୁବିଧା ନାହିଁ ପାଖରେ ଝରଣା ଅଛି ଝରଣାରେ ଲୋକମାନେ ଗାଧାନ୍ତି ଗାଧୋଇ ସରିଲା ପରେ ଆସନ୍ତି ଆସିକି ଦର୍ଶନ କରନ୍ତି କରି ସାରିଲା ପରେ ଯିଏ ଯାହା ଘରକୁ ଯାଆନ୍ତି ସନ୍ଧ୍ୟା ସମୟରେ ସେଥିପାଇଁ ମୋତେ ଏ ଯାଗାଟିକୁ ଭଲ ଲାଗେ ଆସନ୍ତୁ ସମସ୍ତେ ବୁଲିଯିବା ସେ ଯାଗାକୁ ଯାଇକି ପରିଦର୍ଶନ କରିବା